ଗ୍ରାମାଞ୍ଚଳରେ ସରକାରୀ ଶାସନ ସାଧାରଣତଃ ବି ଡ଼ି ଓ ଲେବୁଲରୁ ଟିକେ ତଳକୁ ଆସେ ବି ଡ଼ି ଓ ତା'ପରେ ଗ୍ରାମ ପଞ୍ଚାୟତ ଏହିମାନେ ହେଉଛନ୍ତି ଗ୍ରାମାଞ୍ଚଳର ଶାସନକର୍ତ୍ତା କିନ୍ତୁ ଦେଖାଯାଉଛି ଯେ ଲୋକଙ୍କର ଆବଶ୍ୟକତାକୁ ଚାହିଁ ସେମାନେ ଯୋଜନା କରୁନାହାଁନ୍ତି ଯେଉଁ ଯୋଜନା ତଳୁ ଯାଉଛି ତାକୁ ଦରକାର ପଡ଼ିଲେ ସେମାନେ କାଟିକି ଫୋପାଡ଼ି ଦେଇ ତାଙ୍କ ଇଛା ଅନୁସାରେ ଯୋଜନା କରୁଛନ୍ତି ଯେଉଁଥି ପାଇଁ ପେପରରେ ଏକ ବହୁତ ସମୟରୁ ବିଷୟରେ ଲୋକଙ୍କର ଅଭିଯୋଗ ହେଉଛି ଯେ ଆମେ ଯେଉଁ ପ୍ରୋଜେକ୍ଟ୍ ସବୁ ଦେଉଛୁ ଗାଁରେ ବସିକି ସିଏ କୁଆଡ଼େ ଯାଉଛି ଆଉ ଗୋଟେ କ'ଣ ନୂଆ ଜିନିଷ ଆସିଲାଣି ଆମର ନିହାତି ଦରକାର ପ୍ରଥମ ହେଉଛି ଚାଷ ଚାଷ ପାଇଁ କାଇଁ କ'ଣଏତେ ସୁବିଧା ଆମେ କ'ଣ ଜଳ ସେଚନ ପାଇଁ ଦେଉଛୁ କିନ୍ତୁ ଦେଖିଲା ଆଳକୁ ରାସ୍ତା ପାଇଁ ଆସୁଛି ଆମେ ଧରନ୍ତୁ ଗୋଟେ ସ୍କୁଲ୍ ପାଇଁ ଦେଉଛି ସିଏ ଗୋଟେ କୋଠଘର ପାଇଁ ଆସିଲାଣି ତେଣୁ ସରକାରୀ ଶାସନ ତାଙ୍କ ମନଇଛା ଚଲେଇଛନ୍ତି ଗଲା ତା'ପରେ ସରକାରୀ ସେବା କ'ଣ ସରକାରୀ ସେବା କିଛି ତ ନାଇଁ ଏ ଯେଉଁ ବାତ୍ୟା ଆସିଲା ମାଗିଲାଆଳକୁ ଖଣ୍ଡେ ଖଣ୍ଡେ ଇଏ ଦେଉଛନ୍ତି କ'ଣ ପଲିଥିନ୍ ଗଲା କେତେବେଳେ ତାଙ୍କ ଇଛା ହେଲେ ଯାଇଁ ସିଏ ଆସୁଛନ୍ତି ହଠାତ୍ ଗୋଟେ ଆସି ପହଞ୍ଚିବା ସରକାରୀ ଅଫିସର୍ ହିସାବରେ ତାଙ୍କ ଦାୟିତ୍ୱ ସେସବୁ କିଛି ନାହିଁ ଆଉ ପରିବେଶ ଅବିକା କ'ଣ ତ ଜଙ୍ଗଲ ନାଇଁ ଜଙ୍ଗଲ ସବୁ ଲୋକ ବିକି ସାରିଲେଣି ତାଡ଼ିକିରି ଆଉ ସ୍ୱାସ୍ଥ୍ୟ ଅସମତା ସବୁଠି ସ୍ୱାସ୍ଥ୍ୟ ସି ସେଇଟା ହେଉଛି ବଡ଼ ପ୍ରୋବ୍ଲେମ୍ ଗାଁ ଗହଳିରେ ଯେ ସ୍ୱାସ୍ଥ୍ୟ କେଉଁଠି ପାଞ୍ଚ ଦଶ କିଲୋମିଟର୍ ପନ୍ଦର କିଲମିଟର୍ ଭିତରେ ଗୋଟିଏ ଡାକ୍ତରଖାନା ଅଛି ସେ ଅଞ୍ଚଳ ଯାକ ଇଏ ସେଇଠି ଯେଉଁ ମେଡ଼ିସିନ୍ ଦିଆ ହେଉଛି ସେ ମେଡ଼ିସିନ୍ ବି କେଉଁ କାମରେ ଆସୁନି ଲୋକେ ଅନ୍ୟ ଜାଗାରେ ଯାଇ ମେଡ଼ିସିନ୍ କିଣୁଛନ୍ତି କେଉଁଠି ଡାକ୍ତର ଅଛନ୍ତି ତ ଦେଖା ହେଉଛି ପେପରର ଅନେକ ସମୟରେ ବାହାରୁଛି ଯେ ଜଣେ ଜଣେ ଫାର୍ମାସିଷ୍ଟ ଜଣେ ଜଣେ ନର୍ସରେ ଡାକ୍ତରଖାନା ଚାଲିଛି ଇଏ କ'ଣ ସେବା ଅପରାଧ ଅପରାଧ ଯଦିଓ ସହରମାନଙ୍କ ଭଳିଆ ଗାଁ ଗହଳିରେ ସେତେ ନାହିଁ କିନ୍ତୁ ଆଜିକାଲି ସେ ମଦଟାକୁ ସରକାର ଫ୍ରି ଭଳିଆ କରି ଦେଲେଣି ପାଣି ଭଳିଆ ସେଥିରେ ବିଶେଷ ଧକା କରୁଛନ୍ତି ପିଲାମାନେ ଏ ଛୋଟ ଛୋଟ ପିଲା ମଟର ସାଇକଲ୍ ଚଲେଇକିରି ଏହି ବେଶି ସାମାଜିକ ଅଶାନ୍ତି ବର୍ତ୍ତମାନ ଗାଁ ଗହଳିରେ ସୃଷ୍ଟି କରିଛି ମଦ ତେଣୁ ସରକାର ନିହାତି ମଦଟାକୁ ବନ୍ଦ କରିବା ଦରକାର ଆଉ ରାଜନୀତିକ ଅବହେଳା କ'ଣ ଏ ଏମେଲେମାନେ ଏମ୍ପିମାନେ ଥରେ ଭୋଟ ପାଇଗଲେ ଗଲା କେତେବେଳେ କିଏ ଆସିବେ ନହେଲେ ପୁଣି ପାଞ୍ଚ ବର୍ଷ ପରେ ଦେଖା ତାଙ୍କଠୁ କ'ଣ ଆମେ ଆଶା କରିବୁ